ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ପ୍ରସାର ଓ ପ୍ରସାରଣ ଫଳରେ ଆମେ ବହୁତ କିଛି ଆଧୁନିକ ପ୍ରଣାଳୀରେ ଆମେ ବହୁତ କିଛି ଜିନିଷ ଜାଣିପାରୁଛୁ ଯେମିତିକି ଆମର ଏବେ କୋଭିଡ଼୍ ନାଇଣ୍ଟିନ୍ ଗଲା କୋଭିଡ଼୍ ବିଷୟରେ ଆମେ ବିଜ୍ଞାନରେ ବିଜ୍ଞାନରେ ଅବଗତ ନଥିଲୁ ଯେହେତୁ ଏଇଟା ଗୋଟେ ନୂଆ ମହାମାରୀ ଏଇଟା ନୂଆ ଭାଇରସ୍ ଆସିଲାପରେ ଏଇଟା ଗୋଟେ ହୋଇଥିଲା ତାକୁ ଆମେ ଆମର ଗୁଗୁଲ୍ ମାଧ୍ୟମରେ ସର୍ଚ୍ଚ କରି ହେଉ କିମ୍ବା କୌଣସି ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ତଥ୍ୟ କଲେକ୍ସନ୍ଡ ସଂଗ୍ରହ କରିକି ଆମର ବିଭିନ୍ନ ପ୍ରକାର ଟୀକାକରଣ ସବୁ ଉଦ୍ଭାବନ କଲେ ଆମ ବୈଜ୍ଞାନିକ ମାନେ ଆଧୁନିକ ପ୍ରଣାଳୀରେ ଆଉ ଏଭଳି ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଆମେ ଆମର ୟାକୁ ଆମେ ମାନେ ଆମେ ଆମ କାର୍ଯ୍ୟରେ ସେମାନେ କୃତକାର୍ଯ୍ୟ ହେଲେ ଯୋଉଟାକି ଆମେ ମହାମାରୀ କୋଭିଡ୍କୁ ବି ହଟେଇ ପାରିଲୁ ହଁ ଆମେ ଡିଜିଟାଲ୍ ବିଷୟରେ ତ ଅବଗତ ୟାର ତ ବହୁତ ପ୍ରକାର ଫାଇଦା ଅଛି ଡିଜିଟାଲ୍ ହେଲା ଫଳରେ ଆମର ବିଜ୍ଞାନର ବହୁତ ପ୍ରସାର ପ୍ରସାରଣ ବି ହୋଇଛି ଆଉ କମ ସମୟ ସପକ୍ଷ ଭିତରେ କମ ଖର୍ଚ୍ଚ ଭିତରେ ଆମେ ଏଗୁଡ଼ାକୁ ସହଯୋଗ ହୋଇପାରୁଛି ଆମର କାମରେ